ହଁ ହ୍ୟାଲୋ ହଁ ଆଜ୍ଞା ମୁଁ ବିଭତ୍ସ୍ୟ ମଲ୍ଲୀକ କହୁଥିଲି ଆପଣ କିଏ କହୁଛନ୍ତି ଆଜ୍ଞା ହେଲେ ଆଜ୍ଞା କେଉଁ ବିଦ୍ୟାଳୟର କଥା କହୁଛନ୍ତି ଆପଣଙ୍କର ଗାଁ କେଉଁଟା ଆଜ୍ଞା ହଁ ହଁ ହଁ ହଁ ପ୍ରେମଝରି ବିଦ୍ୟାଳୟର କଥା ତ ହଁ ହଁହଁ ହଁ ହଁ ହଁ ନିଶ୍ଚିତ ସେ କାର୍ଯ୍ୟକ୍ରମଟା ମୁଁ ସରପଞ୍ଚ ଆଜ୍ଞାକୁ କହିଛି ତା ସହିତ ଆଉ ଆମେ ବ୍ଲକ ଯାଇକି ବି ଡ଼ି ଓ ଆଜ୍ଞାଙ୍କ ସହିତ ବି କଥାବାର୍ତ୍ତା ହେଇଛେ ଆଉ ନିଶ୍ଚିତ ଆପଣଙ୍କ କାର୍ଯ୍ୟକ୍ରମ ହେବ ଆଉ ସେଥିପାଇଁ ଆପଣ ଟିକେ ଟାଇମ ଲାଗିବ କିନ୍ତୁ ବ୍ୟସ୍ତ ହେଲେ ହେବନି ଆଜ୍ଞା କାହିଁକି ନା ଯେହେତୁ ବ୍ଲକର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି ତାପରେ ସେଠି ଭିତରେ ଆମର ଚେୟାରମେନ୍ ମ୍ୟାମ୍ ଆଜ୍ଞାଙ୍କର ବି ଟିକେ ସମୟ ମିଳୁନି ସେ ମଧ୍ୟ ବିଭିନ୍ନ ପ୍ରକାର ଗାଁକୁ ଯାଇକି ବିଭିନ୍ନ ବିଦ୍ୟାଳୟର କଥା ଆଉ ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ସେ ଜଡୀ଼ଭୁତ ଅଛନ୍ତି ତ ଟିକିଏ ସେ ଆଜ୍ଞା ମୁଖ୍ୟ କଥା ହେଲା ଚେୟାରମେନ୍ ଆଜ୍ଞା ଟିକିଏ ଯଦି ସମୟ ଦେବେ ଆଉ ବି ଡ଼ି ଓ ଆଜ୍ଞାଙ୍କୁ ଧରିକି ସେ ଯାଉଛନ୍ତି ବିଭିନ୍ନ ପଞ୍ଚାୟତ ବିଭିନ୍ନ ଶିକ୍ଷା ଆଉ ସ୍ୱାସ୍ଥ୍ୟ ବିଭିନ୍ନ ସମସ୍ୟାକୁ ନେଇକରି ସେ ଯାଉଛନ୍ତି କରୁଛନ୍ତି ତେଣୁ ଆଜ୍ଞାଙ୍କର ଟିକେ ସମୟ ବାହାର ହେଲେ ସେ ନିଶ୍ଚିତ ସେ କାର୍ଯ୍ୟକ୍ରମଟି ବିଦ୍ୟାଳୟର ଆମର ଯେଉଁ ଘର ନାହିଁ ବା ପାଚେରୀ ନାହିଁ ବା ରୋଷେଇ ଘର ନାହିଁ ସେ ଗୁଡ଼ାକ ନିଶ୍ଚିତ କାର୍ଯ୍ୟକ୍ରମ ଆଜ୍ଞା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଆଉ ସେଇ ପ୍ରତିଶୃତି ରେ କାର୍ଯ୍ୟକ୍ରମ ନିଶ୍ଚିତ ହେବ ଆଉ ଆପଣ ବ୍ୟସ୍ତ ହେଲେ ହେବନାହିଁ ଟିକିଏ ସମୟ ଟିକିଏ ଧରିବାକୁ ପଡ଼ିବ ଧର୍ଯ୍ୟ ଟିକିଏ ଧରିବାକୁ ପଡ଼ିବ ଆଜ୍ଞା

ହଁ ହଁ ହଁ ହଁ ହଁ ହଁ ହଁ ନାଇ ଆଜ୍ଞା ହଁ ହଁ

ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ

ଜଣାଇଲେ ଭଲ ହେବ ହଁ ହଁ ହଁ ହଁ ହଁ ଭାଇ ନିଶ୍ଚିତ ଆପଣଙ୍କର କାର୍ଯ୍ୟକ୍ରମ ଟା ମୋର ମନେ ରହିଲା ଆଉ ନିଶ୍ଚିତ ମୁଁ ଚେୟାରମେନ୍ ମ୍ୟାଡ଼ାମ ଙ୍କୁ ମଧ୍ୟ ଧରିକିରି ଆସିବି ଆଉ ଜେ ଇ ମ୍ୟାଡ଼ାମ ମଧ୍ୟ ଆଣିବି ସୁମ ପରିଡ଼ା ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଆଜ୍ଞା କୁ ମଧ୍ୟ ଆଣିବି ଆଣିକି ଆପଣଙ୍କ କାର୍ଯ୍ୟକ୍ରମ ନିଶ୍ଚିତ ସଫଳ ପ୍ରଦାନ କରିବି ବୋଲି ମୁଁ ଆଶା ପ୍ରକାଶ କରୁଅଛି ତେଣୁ ଆପଣ ଟିକିଏ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ବି ଡ଼ି ଓ ଆଜ୍ଞାଙ୍କର ତ ସମୟ ମିଳୁନାହିଁ ସେଟା ହଁ ତାପରେ ନିଶ୍ଚିତ ହଁ ହଁ ହଁ ହଁ ନିଶ୍ଚିତ ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଭାଇ ସେ କଥା କହିବେ ଯେହେତୁ ଆମର ଛାତ୍ର ମାନଙ୍କର ଶିକ୍ଷା ପ୍ରଦାନ ହେଇପାରୁ ନାହିଁ କି ଯେହେତୁ ଖରାଦିନ ଟା ସ୍କୁଲ ନାହିଁ ଗଛ ତଳେ କେତେବେଳେ ବର୍ଷା ହେବ କେତେବେଳେ ପାଣିପବନ ହେବ କଣ ନାହିଁ କଣ ନାହିଁ ସେଥିପାଇଁ ନିଶ୍ଚିତ ଯେଉଁ ଆମର ଭାଇମାନେ ବା ଯେଉଁ ଆମର ଛାତ୍ରମାନେ ପଢ଼ୁଛନ୍ତି ସେ ଜିନିଷ ଟା କହିବେ ସେଇଟା ବି ନିହାତି ହେବା ଦରକାର ହେବ ତେଣୁ ଆଉ କଣ କରିବା କାହିଁକି ନା ଯେହେତୁ ବ୍ଲକରେ ଯେହେତୁ ଗୋଷ୍ଠି ଉର୍ଣ୍ଣୟନ ଆମର ଆଜ୍ଞା ଅଛନ୍ତି ସବୁ ଗ୍ରାମାଞ୍ଚଳ ଆଉ ସବୁ ପଞ୍ଚାୟତ ତାଙ୍କର ପ୍ରତ୍ୟେକ ବୁଝିବାର ଅଛି ସେ ନିଶ୍ଚିତ କରିବା ଯିବା ଏମିତି ତ କହୁଛନ୍ତି କିନ୍ତୁ ମୋ ଦ୍ୱାରା କଣ ହେଉଛି ନା ମୁଁ କଣ କରିବି କିନ୍ତୁ ଆପଣ ଯେମିତି ମୋତେ କହୁଛନ୍ତି ମୁଁ ବି ସେମିତି ଆଜ୍ଞା ମାନଙ୍କୁ ଅନୁରୋଧ କରୁଛି ଯେ ଆଜ୍ଞା ଦେଖନ୍ତୁ ପ୍ରେମଝରି ବିଦ୍ୟାଳୟରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି ଯାହାଫଳରେ ମାନେ ମାନେ ଛାତ୍ର ପଢ଼ିବା ପାଇଁ ସ୍କୁଲ ଘର ଖଣ୍ଡେ ନାହିଁ କି ରୋଷେଇବାସ କରିବାପାଇଁ ରୋଷେଇ ଘର ବି ନାହିଁ କି ପାଣି ଟିକିଏ ପାଣି ବି ନାହିଁ ସେଠି କେମିତି ନଲକୂପ ହେବ କିମ୍ବା ଯଦି ନଳକୂପ ନହେଲେ ମଧ୍ୟ କେମିତି ବୋରିଙ୍ଗ ଆସିକିରି ସେଠି ମାନେ ବୋରିଙ୍ଗ ମାଧ୍ୟମରେ କି ଉଠା ଜଳ ସେଚନ ବ୍ୟବସ୍ତା କଲେ ପିଲାମାନେ କେମିତି ସେଠି ପାଣି ପାଇ ସୁଚାରୁ ରୂପେ କାର୍ଯ୍ୟକ୍ରମ ଶାନ୍ତିରେ ଶାନ୍ତି ରେ ସେମାନେ ତାଙ୍କର ଥାଳି ଧୋଇ ପାରିବେ ଆଉ ଶିକ୍ଷା ଠିକ୍ ଭାବରେ ପାଇପାରିବେ ସେ ବିଷୟରେ ତ ନିଶ୍ଚିତ ଅନୁରୋଧ କରିଛି ସେଥିପାଇଁ ଆଜ୍ଞା ମୋତେ ହଁ କହିଛନ୍ତି ଆଉ କାର୍ଯ୍ୟକ୍ରମ ନିଶ୍ଚିତ ସଫଳ ହେବ ଆଉ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ନିଶ୍ଚିତ ହେବ ଏତିକି ରହିଲି ଭାଇ ଆଉ ରହିଲି ନମସ୍କାର ନମସ୍କାର ନମସ୍କାର